ଯୌଥ ପରିବାର ସବୁବେଳେ ସମସ୍ତଙ୍କ ପାଇଁ ଉଦାହରଣ ବିଷୟ ଅଟେ ଯୌଥ ପରିବାରରେ ଚଳିବା ସମସ୍ତଙ୍କୁ ବହୁତ ଖୁସି ଦେଇଥାଏ ଯୌଥ ପରିବାରରେ ସମସ୍ତେ ସମସ୍ତଙ୍କ ବଡ଼ମାନଙ୍କ ପ୍ରତି ସମ୍ମାନ ଭଲ୍ ପାଇବା ସବୁ ଭକ୍ତି ଭାବ ସବୁ ରହିଥାଏ ଯୌଥ ପରିବାରରେ ଜଣେ ଅନ୍ୟ ଜଣଙ୍କ ପାଇଁ ସମସ୍ତେ ସମସ୍ତଙ୍କ ପାଇଁ ସମୟ ଦିଅନ୍ତି ଗୁରୁପୂର୍ଣ୍ଣିମା ଆମେ ଗୁରୁଙ୍କ ଗୁରୁଙ୍କୁ ଶ୍ରଦ୍ଧା ଓ ଭକ୍ତି ପାଇଁ ଗୁରୁପୂର୍ଣ୍ଣିମା ପାଳନ କରିଥାଉ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଆମେ ପିତୃପୁରୁଷଙ୍କର ଯେଉଁଦିନ ପିତୃପୁରୁଷମାନେ ଇହଧାମ ତ୍ୟାଗ କରିଥାନ୍ତି ସେହିଦିନ ଆମେ ସେହି ତିଥିକୁ ଆମେ ପିତୃପୁରୁଷଙ୍କ ଶ୍ରାଦ୍ଧ ଦେଇଥାଉ ପ୍ରତିବର୍ଷ ତ ପିତୃପୁରୁଷମାନଙ୍କର ପିତୃପୁରୁଷମାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତିଭାବ ସେତିକି ଭଲ ପାଇବା ଥାଏ ବୋଲି ସେମାନଙ୍କ ସେମାନଙ୍କ ପାଇଁ ଆମେ ଶ୍ରାଦ୍ଧ ଦେଇଥାଉ ଆରେଞ୍ଜ ମ୍ୟାରେଜ ପୁଅ ପରିବାର ଓ ଝିଅର ପରିବାର ଦୁଇଜଣଙ୍କ ପରିବାରର ସମ୍ମତି କ୍ରମେ ଆରେଞ୍ଜ ମ୍ୟାରେଜ କରାଯାଇଥାଏ